ମୁଁ ସ୍କୁଲ ସାନବେଳୁ ଏକା ସ୍କୁଲରେ ବହୁତ ପ୍ରକାର ଖେଳସବୁ ଖେଳି ଆସୁଅଛି ଏଥିମଧ୍ୟରୁ ମୋର ପ୍ରିୟ ଖେଳ ହେଲା କ୍ରିକେଟ୍ ଏବଂ ଏହାକୁ ଖେଳିବା ପାଇଁ ମୋତେ ବହୁତ ଭଲ ଲାଗେ ମୁଁ ବହୁତ ଗୁଡ଼ିଏ ସ୍କୁଲ ସ୍ତରୀୟ ପ୍ରତିଯୋଗିତାରେ କ୍ରିକେଟରେ ଭାଗ ନେଇଛି ଏବଂ ବହୁତ ଯାଗାରେ ମୁଁ ପ୍ରାଇଜ ମଧ୍ୟ ଜିତିଛି କ୍ରିକେଟ୍ ଖେଳିବାପାଇଁ ମୁଁ ମୁଁ ବହୁତ ଭଲ ଲାଗେ ମୋ ସାଙ୍ଗସାଥି ହୋଇ ଆମେ ବହୁତ ବଡ଼ ଟୁର୍ନାମେଣ୍ଟ ବି ଖେଳିବାକୁ ଯାଉ ମୁଁ ସପ୍ତାହରେ ତିନି ଦିନ ଚାରି ଦିନ କ୍ରିକେଟ୍ ଖେଳେ ମୁଁ ଟିଭିରେ ମଧ୍ୟ କ୍ରିକେଟ୍ ଦେଖିବାକୁ ବେଶ ଭଲ ଲାଗେ ଏବଂ ଟୁର୍ନାମେଣ୍ଟ ମୋ ସାଙ୍ଗସାଥି ଗଳି ମଧ୍ୟରେ ବି ଆମେ ଖେଳୁ ସାହୀରେ ଏବଂ କ୍ରିକେଟ୍ ପସନ୍ଦ ମୋତେ ବହୁତ ଲାଗେ କାରଣ ଏଥିଦ୍ୱାରା ବହୁତ ଲୋକ କ୍ରିକେଟ୍ ଖେଳ ହେବା ପାଇଁ ପସନ୍ଦ କରନ୍ତି ଏବଂ କ୍ରିକେଟ୍ ଖେଳାଳୀମାନଙ୍କୁ ମଧ୍ୟ ପସନ୍ଦ କରନ୍ତି ଏବଂ କ୍ରିକେଟ୍ ଖେଳିବା ଯୋଗୁଁ ଆମ ଶରୀର ବି ବହୁତ ଠିକ ଥାଏ ଏହାଦ୍ୱାରା ଆମର ରନିଙ୍ଗ ହୁଏ ଏଥିପାଇଁ ବହୁତ ଭଲ ଲାଗେ